ମୁଁ ପଢ଼ୁଥିବା ଧାର୍ମିକ ପୁସ୍ତକ ହେଉଛି ଗୀତା ସେଥିରେ ଗୋଟିଏ ଶ୍ଳୋକ ଅଛି ୟଦା ୟଦା ହିଁ ଧର୍ମସ୍ୟ ଗ୍ଲାମିଂ ଭବତୀ ଭାରତୀ ଅଭ୍ୟୁସ୍ଥନମ ଶ୍ରୀ ମହମଂ ସଙ୍ଗ ଗ୍ୟାମି ୟୁଗେ ୟୁଗେ ଏହି ଶ୍ଳୋକଟି ସଂସ୍କୃତରେ ହୋଇଛି ସଂସ୍କୃତରେ ପ୍ରତିବାଦୀତ ହୋଇଛି ଏହାକୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ ଥିଲେ ଯେ ସବୁବେଳେ ଧର୍ମର ଜୟ ହୋଇଥାଏ ଅଧର୍ମର କ୍ଷୟ ହୋଇଥାଏ ଏହି ଶ୍ଳୋକ ପଢ଼ିବା ଦ୍ୱାରା ମୁଁ ନିଜକୁ ସବୁବେଳେ ସତ୍ ପଥରେ ଯିବା ପାଇଁ ଚେଷ୍ଟା କରେ ଅନ୍ୟକୁ ମଧ୍ୟ ବୁଝାଏ ଯେ ସବୁବେଳେ ଧର୍ମ ପଥରେ ଚାଲିବା ଉଚିତ ଏହି ଶ୍ଳୋକ ଆମକୁ ବହୁତ ପ୍ରଭାବିତ କରିଛି ସତ ପଥରେ ଚାଲିବା ପାଇଁ